ପାଞ୍ଚ ଦିନ ତଳେ ଗୋଟିଏ ଉଷା କମ୍ପାନୀର ଫ୍ୟାନ କିଣିଥିଲି ସେ ଫ୍ୟାନ ବହୁତ ଭଲ ଗରମ ଦିନରେ ଏସି ଭଳି ଥଣ୍ଡା ଲାଗୁଛି ଓ ଭଲ ପବନ ମଧ୍ୟ ଦେଉଛି ଲୋ ଭୋଲ୍ଟେଜରେ ବି ପବନଟା ଭଲ ବାଜୁଛି ଯାହା ହେଉ ଭଲ ପଡ଼ିଲା ଫ୍ୟାନଟା